ସାର୍ ନମସ୍କାର ଆଉ ବହୁତ ଦିନ ପରେ ଦେଖା ହେଲା ଏଇ ଯେଉଁ ଆମେ ପଲିସିଟା କରିଥିଲୁ ସେଇଟା କିପରି ଉଠାଯିବ ହଁ ହୋଇଯାଇଛି ସେ ଦୁଇଟା କରା ହୋଇଥିଲା ଗୋଟେ ମେଚ୍ୟୁରିଟି ହୋଇଯାଇଛି କିପରି ଉଠାଯିବ ଆଜ୍ଞା ଆଉ ଗୋଟେ ଯେଉଁ କରା ହୋଇଥିଲା ସେଇଟା କେମିତି କିସ କରାଯିବ ସେଇଟା

ଆଜ୍ଞା ଏଇଟା କିସ କିସ କରାଯିବ ଡକ୍ୟୁମେଣ୍ଟସ୍ ଫକ୍ୟୁମେଣ୍ଟସ୍ କିସ କେମିତି ଦରକାର ହେବ କି ଯେ ଯେଉଁଟା ଫ୍ରି ହୋଇଛି ସେଟା ସାର୍ କେତେ ଦିନ ପରେ ଆକାଉଣ୍ଟକୁ ପଇସା ଲାଗିବ ଆଜ୍ଞା ସାର୍ ମୁଁ ଲକ୍ଷେ ଟଙ୍କା ଇଏ କରିଥିଲି କେତେ ଟଙ୍କା ପାଇବି ଡିପୋଜିଟ୍ କରିଥିଲି ଲକ୍ଷେ ସାର୍ ଏଇଯେ ପଲିସିଟା ମ୍ୟାଚୁରିଟି ହୋଇଯାଇଛି ଏଇଟା କେତେ ଦିନ କେତେ ପଇସାରେ ଲାଗିବ ଆକାଉଣ୍ଟକୁ କେତେ ଟଙ୍କା ଆସିବ ଆପଣ ଫ୍ରି କେବେ ହେବେ ଆପଣ ଫ୍ରି କେବେ ହେବେ ଗୋଟେ ଦିନ ଫ୍ରି ନିଅନ୍ତୁ କରିଦେବା

ସାର୍ ଆଉ ଏ ଆମ ଫ୍ୟାମିଲିରେ ଆଉ ଜଣେ କରିଥାନ୍ତେ ପଲିସି ତାଙ୍କ ପାଇଁ ଯଦି ଡକ୍ୟୁମେଣ୍ଟ ଦରକାର ହେବ ଏ ବାହାରିଆ କାମ ସେ ହେବ

ଘରକୁ ଆସିଯିବେ ହଁ ଏଇ ଭିତରେ ଆସିଯିବେ ହଁ ସାର୍ ଠିକ୍ ଅଛି ହଁ ସାର୍ ଆସୁଛି